ମୋତେ ନ୍ୟୁଜ୍ ଦେଖିବା ପାଇଁ କିମ୍ବା ପଢ଼ିବା ପାଇଁ ବହୁତ ଭଲ ଲାଗିଥାଏ ମୁଁ ପ୍ରାୟ ସବୁଦିନ ସକାଳୁ ଖବରକାଗଜ ପଢ଼ିଥାଏ ଏବଂ ଆମ ଏଇ ଅଞ୍ଚଳ ସମ୍ବାଦ ପେପର୍କୁ ମୁଁ ମଗାଇ ଥାଏ ଏବଂ ସକାଳୁ ସକାଳୁ ତାହାକୁ ସବୁଦିନ ପଢ଼ି ଥାଏ ତାହା ନ ପଢ଼ିଲେ ମୋତେ ଭଲ ଲାଗି ନ ଥାଏ କାରଣ ସେଇଥିରେ ଆମ ରାଜ୍ୟର ଦେଶର କିମ୍ବା କିମ୍ବା ପୃଥିବୀର ସମସ୍ତ ଖବର ସେଥିରେ ଆସିଥାଏ ଯେମିତି ରାଜନୈତିକ କ୍ଷେତ୍ରରେ ମଧ୍ୟ ବହୁତ ଗୁଡ଼ିଏ ଖବର ଆସିଥାଏ କେଉଁ ଦଳ ସରକାର ଗଢ଼ିଲା କିମ୍ବା କେଉଁ ମନ୍ତ୍ରୀ କେଉଁ କାମ କଲେ କିମ୍ବା କେଉଁ କିଏ ଭଲ କାମ କଲେ କି କିଏ ଖରାପ କାମ କଲେ ସେ ବିଷୟରେ ଦେଇଥାଏ କିମ୍ବା ପୃଥିବୀରେ କୋଣ ଅନୁକୋଣରେ ଯେଉଁ ବି ପ୍ରକାର କ୍ରୀ କ୍ରୀଡ଼ା ଅନୁଷ୍ଠିତ ହୋଇଥାଏ ସେଗୁଡ଼ିକୁ ସେଇ ଖବର ସାହାଯ୍ୟରେ ଆମେ ଜାଣିପାରୁ ପୁଣି ବିଭିନ୍ନ ପ୍ରକାର ମନୋରଞ୍ଜନର ମାଧ୍ୟମ ବା ଖବରକୁ ସେଇଥିରେ ପ୍ରୋତ୍ସାହନ କରାଯାଇ ଥାଏ ପୁଣି ପାଣିପାଗ ବିଷୟରେ ଆମେ ଆଗୁଆ ଜାଣିପାରୁ କାରଣ ଖବର କାଗଜ କାଗଜର ପ୍ରତିନିଧୀ ମାନେ ସେଇଗୁଡ଼ିକୁ ସଂଗ୍ରହ କରି ରଖିକି ଆମ ଲୋକମାନଙ୍କୁ ତାହା ଜଣାଇଥାନ୍ତି ପୁଣି ଆମେ ଯେଉଁ ଅତିସି ଆଉ ଟିକେ ଜ ଦେ ଖବର ଦେ ଦେଖିକି ଦେଖିବାକୁ ଚାହୁଁ ତେବେ ନ୍ୟୁଜ୍ ଚ୍ୟାନେଲ୍ ମାନ ମଧ୍ୟ ଅଛି ସେ ନ୍ୟୁଜ୍ ଚ୍ୟାନେଲ୍ ମାନଙ୍କରେ ଆମେ ସେଥିରେ ଲାଇଭ ଭିଡ଼ିଓ ମଧ୍ୟ ଦେଖିପାରୁ ଏବଂ ଜାଣିପାରୁ